ଓଡ଼ିଶାରେ ବାର ମାସରେ ତେର ପର୍ବ ସେ ମଧ୍ୟରୁ ରଥଯାତ୍ରା ଦୀପାବଳି ବହୁତ ଧୁମଧାମରେ ପାଳନ କରାଯାଏ ରର୍ଥଯାତ୍ରାଟି ହେଉଛି ଗୋଟିଏ ଆମ ଓଡ଼ିଶାରେ ପ୍ରମୁଖ ପର୍ବ ସେହି ପର୍ବରେ ହଜାର ହଜାର ଲ ହଜାର ହଜାର ଲକ୍ଷ ଲକ୍ଷ ଲୋକ ଦେଖିବାକୁ ଆସିଥାନ୍ତି ଆମ ଜଗନ୍ନାଥ ଠାକୁର ଆମ ଭାରତରୁ ଆ ଭାରତ ବାହାରୁ ମଧ୍ୟ ଲୋକ ଦେଖିବାକେ ଆସିଛନ୍ତି ଏବଂ ସେହି ପର୍ବଟି ଏବଂ ଦୀପାବଳିରେ ମଧ୍ୟ ଆମ ଓଡ଼ିଶାରେ ବହୁତ ଆୟୋଜନ ସହିତ ବଡ଼ ଆୟୋଜନ ସହିତ ପାଳନ କରାଯାଇଥାଏ